ଆମେ ପ୍ଲସ୍ ଟୁ ପଢ଼ିଲା ଟାଇମ୍ରେ ସାଙ୍ଗସାଥି ମାନେ ମିଶି ଗୋଟେ ଗାଡ଼ି ଭଡ଼ା କରି ବୁଲିବା ପାଇଁ ହୀରକୁଦ ଡ୍ୟାମ୍ ପୁରୀ ଶୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଦେଖିବା ପାଇଁ ଘଟଗାଁ ତାରିଣୀ ମନ୍ଦିର ଦେଖିବାକୁ ଯାତ୍ରା କରିଥିଲୁ ଏହା ହେଉଛି ମୋ ଜୀବନର ଅଭୁଲା ସ୍ମୃତ୍ତି କାରଣ ଏଥିରେ ଆମ ସବୁ ସାଙ୍ଗସାଥି ବହୁତ ମଜା କଲୁ ଯେମିତି ଗାଡ଼ିରେ ଗୀତ ଡ୍ୟାନ୍ସ କରି କରି ଗଲୁ ପୁରୀ ବେଳାଭୂମିରେ ପାଣିରେ ଗାଧେଇଲୁ ହୋଟେଲ୍ରେ ଖାଇଲୁ ମନ୍ଦିରମାନଙ୍କରେ ଅବଢ଼ା ଖାଇଲୁ ବହୁତ ମଜାମସ୍ତି କଲୁ ଏବଂ ବହୁତ ମନ୍ଦିର ଦେଖିକିରି ବୁଲିକି ଆସିଲୁ ଏହା ମୋ ଜୀବନର ଅଭୁଲା ସ୍ମୃତି